ହଁ ଏମିତି ବି ବହୁତ ଦିନ ଅଛି ଯେଉଁଠି ଯେବେବି ଚିତ୍ରାଙ୍କନ କରିବାକୁ ଭଲ ଲାଗେ ନାହିଁ ଚିତ୍ରାଙ୍କନ ହେଉଛି ଏମିତି ଗୋଟିଏ ଜିନିଷ ଯେତେବେଳେ ତୁମ ମନ ଚାହିଁବ ସେତେବେଳେ ହିଁ ତୁମେ ଆଙ୍କିପାରିବ ବାଧ୍ୟବାଧକତାରେ ତୁମେ କେବେ ହେଲେ ବି ଚିତ୍ରାଙ୍କନ କରିପାରିବ ନାହିଁ ତେଣୁ ଚିତ୍ରାଙ୍କନ କରିବା ପାଇଁ ପ୍ରେରଣା ମୋତେ ଦେଇଥାଏ ନେଚର ପ୍ରକୃତି ହିଁ ଚିତ୍ରାଙ୍କନ କରିବାକୁ ଯେତେବେଳେ କୌଣସି ଗୋଟିଏ ଜିନିଷ ପ୍ରକୃତିର ଦେଖିବାକୁ ମିଳେ ତାକୁ ଚିତ୍ର ତାକୁ ଆଙ୍କିବା ପାଇଁ ଇଛା ବହୁତ ହୁଏ ସେହି ସମୟରେ ପ୍ରକୃତି ଯେତେବେଳେ ଶାନ୍ତ ଥାଏ ତୁମର ଚାରି ପାଖ ଯେତେବେଳେ ଶାନ୍ତ ଥାଏ ସେହି ସମୟରେ ଚିତ୍ରାଙ୍କନ କରିବାକୁ ବହୁତ ଭଲ ଲାଗେ ଆଉ ସେହି ସମୟରେ ଚିତ୍ରାଙ୍କନ କରିଥାଏ ଯେତେବେଳେ ମୁଁ ଦେଖେ ପ୍ରକୃତିକୁ ଆଉ ଚିତ୍ରାଙ୍କନ ଆଉ ଅନ୍ୟାନ୍ୟ କାମକୁ କରିବାକୁ ହେଲେ ଚିତ୍ରାଙ୍କନ ପାଇଁ ସମୟ ଦରକାର ସେଇଥିପାଇଁ ମୁଁ ବେଳେବେଳେ ରାତ୍ରି ମୋତେ ରାତ୍ରିସମୟ ଚିତ୍ରାଙ୍କନ କରିବାକୁ ଭଲ ଲାଗେ କାରଣ ରାତ୍ରିସମୟରେ ଚାରିଆଡ଼ ସାଇଲେଣ୍ଟ ଥାଆନ୍ତି ସବୁ କିଛି ଶାନ୍ତ ଥାଏ ସେହି ସମୟରେ ମୁଁ ଚିତ୍ରାଙ୍କନ କରିଥାଏ